ଆଜିର ଭାରତ ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଗୁଡ଼ିକ ହେଲା ଆଜିର ଶିଶୁ କାଲିର ଭବିଷ୍ୟତ ବେଟି ବଚାଓ ବେଟି ପଢ଼ାଓ କୃଷକ ଭାଇ ମାନଙ୍କର ବିଭିନ୍ନ ପ୍ରକାର ଆହ୍ୱାନ ଚାଷ କର ଖୁସିରେ ରୁହ ଏହିଭଳି ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଗୁଡ଼ିକ ଦେଇଛନ୍ତି ସରକାର ମଧ୍ୟ କୃଷକ ମାନଙ୍କ ପାଇଁ ମଣ୍ଡି ଧାନ ମଣ୍ଡିର ବ୍ୟବସ୍ଥା କରିଛନ୍ତି ମାଗଣାରେ ବା ଅଳ୍ପ ପଇସାରେ ବିହନ ଯୋଗେଇବାର ବ୍ୟବସ୍ଥା କରିଛନ୍ତି ବ୍ଲକ ସ୍ତରରେ ବିଭିନ୍ନ ପ୍ରକାର ଉନ୍ନତ ମାନର ଯନ୍ତ୍ର ପାତିର ମଧ୍ୟ ଯୋଗେଇବାର ମଧ୍ୟ ବ୍ୟବସ୍ଥା କରିଛନ୍ତି ଶିଶୁ ମାନଙ୍କ ପାଇଁ ବିଶେଷ କରି କନ୍ୟା ଶିଶୁ ମାନଙ୍କ ପାଇଁ ସୁକନ୍ୟା ର ବ୍ୟବସ୍ଥା କରିଛନ୍ତି ପାଠ ପଢ଼ିବାର ବ୍ୟବସ୍ଥା କରିଛନ୍ତି ପିଲାମାନେ ଚଉଦ ବର୍ଷରୁ କମ ପର୍ଯ୍ୟନ୍ତ ପାଠ ପଢ଼ି ପାରିବେ ନାହିଁ ଚଉଦ ବର୍ଷ ଯାଏଁ ପାଠ ପଢ଼ିବା ପାଇଁ ବାଧ୍ୟତା ମୂଳକ ଏହି ଗୁଡ଼ିକ ସବୁ ମୁକାବିଲା କରିବା ପାଇଁ ସରକାର ବିଭିନ୍ନ ପ୍ରକାର ପ୍ରୟାସ କରିଛନ୍ତି